ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାପାଇଁ ଗଣମାଧ୍ୟମ ପ୍ରତିନିଧି ନିହାତି ଆବଶ୍ୟକ କାରଣ ଶିକ୍ଷା ବ୍ୟବସ୍ଥାରେ କେଉଁ ଜାଗାରେ କ'ଣ ଭୁଲଭଟକା ରହିଲେ ଗଣମାଧ୍ୟମ ତାହାକୁ ଗଣମାଧ୍ୟମରେ ପ୍ରତିନିଧି ପ୍ରଦର୍ଶନ କରାଇଥାନ୍ତି ଯାହାଦ୍ୱାରା ଶିକ୍ଷକମାନେ ସଚେତନ ହୁଅନ୍ତି ସମାଜ ସଚେତନ ହୁଏ ପ୍ରତ୍ୟେକ ଲୋକ ସଚେତନ ହୁଅନ୍ତି ସମସ୍ତଙ୍କର କିଛି ନା କିଛି ଭୂମିକା ରହିଥାଏ ଶିକ୍ଷା ବ୍ୟବସ୍ଥାରେ ପ୍ରତିନିଧିତା ଯେମିତି ଆଜି ପିଲାଟି ପାଠପଢ଼ୁନି ତାଙ୍କପାଇଁ ମାଷ୍ଟର ଜଣେ କିଛି ବ୍ୟବସ୍ଥା କରୁଛନ୍ତି ଆଜି ଭଲମନ୍ଦ କେଉଁଠି କ'ଣ କାହାର ଅସୁବିଧା ସୁବିଧା ହେଲା ଶିକ୍ଷା ଦ୍ୱାରା ସମସ୍ତେ ଜାଣିପାରୁଛନ୍ତି ସମସ୍ତେ ଶିକ୍ଷାପାଇଁ ବହୁତ ଉପଯୋଗୀ